ହଁ ମୋର ଦକ୍ଷତା ହେଲା ମୁଁ ଭଲ ଚାଷ ବି କରିପାରେ ସମାଜ ସେବା କରିବାକୁ ବି ବହୁତ ଭଲ ଭଲପାଏ ହେଁ ଆଉ ସମାଜସେବା କରିବା ଏକ ମହତ କାମ ସମାଜର ବହୁତ ଅନୁନ୍ନତ ଲୋକଙ୍କୁ ସାହାଯ୍ୟ କରିବା ଆଉ ତାଙ୍କର ସୁବିଧା ଅସୁବିଧାରେ ଯାଇଁକି ଛିଡ଼ା ହେବା ଲୋକକୁ ଏକଜୁଟ କରି ତାଙ୍କର କେମିତି ଭଲ ସିଏ କରିପାରିବେ ଭଲ ରହିପରିବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସବୁ କରିବାକୁ ଭଲ ଲାଗେ ଲୋକ ଏକଜୁଟ ହେଇ ଲୋକଙ୍କୁ ସିଏ ଇଏ କରେ ଶିଖାଏ ଲୋକ ଆସୁ ଆଜୁ ସମାଜ ସେବା କରିବା ସମାଜ ସେବାରେ ବହୁତ ଧର୍ମ ଅଛି ଲୋକଙ୍କ ସାହାଯ୍ୟ କରିବା ଏହାକୁ ମୋତେ ଭଲ ଲାଗେ ବହୁତ ଆନନ୍ଦ ପାଏ ଆଉ ଲୋକଙ୍କୁ ଏକଜୁଟ କରି ଆଉ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ସମାଜର ଏକ ମହାନ ଶ୍ରୋତରେ ସାମିଲ ହେବା ଏହା ହିଁ ଏକ ମହାନ କାମ ଆଉ ଏହାକୁ ଆଗେଇ ନେବା ପାଇଁ ମୁଁ ସବୁ ଯୁବ ପିଢ଼ୀକି ବି ଆହ୍ଵାନ କରେ ଆସ ସମାଜ ସେବା କରି ଧର୍ମର କାମରେ ଆମେ ସାମିଲ ହେବା